ଓଡ଼ିଶାର କଳା ଏବଂ ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଧାରା କିମ୍ବା ବିକାଶ ରହିଛି ବିଭିନ୍ନ ପ୍ରକାର ଯଥା ହସ୍ତଶିଳ୍ପ କାରିଗର ବିଭିନ୍ନ କଳା ଏବଂ ହସ୍ତଶିଳ୍ପ ଉତ୍ପାଦନରେ ପରିବେଶ ନିରନ୍ତରତା ପାଇଁ ଆମ ଅଞ୍ଚଳର କଳା ଏବଂ ହସ୍ତଶିଳ୍ପ କ୍ଷେତ୍ର ହେଉଛି ଗୋଟିଏ ଏଭଳି କଳା ଯାହା ଆମ ଗ୍ରାମର ବହୁତ ପ୍ରଚଳିତ କଳା ଏବଂ ଏହି କଳା ଗୁଡ଼ିକୁ ଲୋକମାନେ ବହୁତ ପସନ୍ଦ କରନ୍ତି ତାହା ହେଉଛି ହାତ ବୁଣା ଲୁଗା ଏହାକୁ ଆମ ଭାରତର ଅଧିକାଂଶ ଲୋକ କରନ୍ତି କାହିଁକିନା ଏହାକୁ ସେମାନେ ବହୁତ ଭଲ ପାଇଥାନ୍ତି କାରଣ ଏହାଦ୍ୱାରା ସେମାନେ ନିଜ ହାତରେ ଏହି ଲୁଗାଟିକୁ ବୁଣିବେ ବା ତିଆରି କରିବେ କାହିଁକି ନା ଏହି ଲୁଗାକୁ ନିଜ ହାତରେ ବୁଣିଲେ ବା ତିଆରି କଲେ ବହୁତ ଭଲ ହୋଇଥାଏ ଏବଂ ବଜାରରେ ବିକ୍ରୟ ହେଉଥିବା ଲୁଗାଠୁ ତଥା ବହୁତ ମୋଟା ହୋଇଥାଏ ଏହା ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର ହୋଇଥାଏ କାହିଁକିନା ବଜାରରେ ବିକ୍ରୟ ହେଉଥିବା ଲୁଗା ଅଧିକ ଦିନ ବ୍ୟବହୃତ ହୋଇନଥାଏ ଓ ଏହା ବହୁତ ଶୀଘ୍ର ଫାଟିଯାଏ ଏବଂ ତା'ର କଲର୍ ମଧ୍ୟ ଚାଲିଯାଏ ହେଲେ ହାତ ତିଆରି ଲୁଗାଟି ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର ହେଲା ସତ୍ତ୍ୱେ ମଧ୍ୟ ତା'ର କଲର୍ କମିଯାଏ ନାହିଁ ଭଲ ଭଲରେ ରହିଥାଏ ଏହା ବହୁତ ଦିନ ପର୍ଯ୍ୟନ୍ତ କିଛି ହୋଇନଥାଏ ସେଥିପାଇଁ ଲୋକମାନେ ମଧ୍ୟ ଏହି ଲୁଗାଟିକୁ କିଣିବା ପାଇଁ ଅଧିକ ପସନ୍ଦ କରନ୍ତି ଓ ବଜାରରେ ଲୁଗା ଗୁଡ଼ିକ କିଣିବା ପାଇଁ ପସନ୍ଦ କରୁନାହାନ୍ତି ଏବଂ ଏହାଦ୍ୱାରା ହାତ ତିଆରି କାରିଗର ମାନେ ଅଧିକ ପାଉଣା ବା ଟଙ୍କା ପାଇଥାନ୍ତି ଯାହାଫଳରେ କି ସେମାନେ ବହୁତ ଖୁସିରେ ରହିଥାନ୍ତି ଓ ଏହି ହାତ ତିଆରି ଲୁଗା ପାଇଁ ପରିବେଶର ଅନୁକୂଳ ସାମଗ୍ରୀ ହେଉଛି ବିଭିନ୍ନ କଣ୍ଟାବାଡ଼ି ସରୋଇବାଡ଼ି ଡୁବି ରିଲ୍ ନଲି ଏହାକୁ ମଙ୍ଗା ବା ହାତ ତିଆରି କରିବାର କାଠରେ ବନାହେଉଥିଲା ଯନ୍ତ୍ର ଏବଂ ଏହା ହସ୍ତଶିଳ୍ପ କ୍ଷେତ୍ରରେ ବହୁତ ଲାଭଦାୟକ ଏବଂ ଏହିପରି ବିଭିନ୍ନ ପ୍ରକାର ଟେକ୍ନୋଲୋଜି ମଧ୍ୟ ଆସିଲାଣି ଯେଉଁଠିକି ଅଧିକ ସମୟ ଧରି ଯେଉଁ କାର୍ଯ୍ୟ ହାତ ବୁଣା କାର୍ଯ୍ୟ ହାତ ଦ୍ୱାରା ହଉଥିଲା ଏବେ ଯେଉଁ ଟେକ୍ନୋଲୋଜି ବିଭିନ୍ନ ପ୍ରକାର ମେସିନ୍ ଆସିଲାଣି ତାହା ମଧ୍ୟ ଜଲ୍ଦି ବହୁତ ଅଳ୍ପ ସମୟ ମଧ୍ୟରେ ହୋଇଯାଉଛି ଏବଂ ଏହା ବିଭିନ୍ନ ରାଜ୍ୟରେ ମଧ୍ୟ ସମର୍ଥନ କରନ୍ତି ବିଭିନ୍ନ ରାଜ୍ୟର ଲୋକମାନେ ଯେଉଁ ହାତଗୁଡ଼ା ଆମର ହସ୍ତଶିଳ୍ପ ଅଛି ତାହାକୁ ଦେଖି ମଧ୍ୟ ବିଭିନ୍ନ ଲୋକ ସମର୍ଥନ କରନ୍ତି ଏବଂ ଭଲ ପାଆନ୍ତି ଏମିତିକି ବିଭିନ୍ନ ଲୋକମାନେ ଆମ ରାଜ୍ୟର ଆମ ନିଜ ରାଜ୍ୟର ସାମଗ୍ରୀକୁ ବ୍ୟବହାର କରିବା ପାଇଁ ମଧ୍ୟ ବହୁତ୍ ଭଲ ପାଆନ୍ତି ଆମର ବିଶ୍ୱରେ ମଧ୍ୟ ନୂଆ ଆମ ହସ୍ତଶିଳ୍ପର ବିଭିନ୍ନ ନାମ ମଧ୍ୟ ପାଇଛି ଯେମିତିକି ସେଥିପାଇଁ ଓଡ଼ିଶାର କଳା ଏବଂ ଶିଳ୍ପ ବିକାଶ ହୋଇପାରିବା ଉଚିତ